ପରିବାରମାନଙ୍କରେ ମହିଳାମାନେ ମାଛ ଧରିବାରେ ପୁରୁଷମାନଙ୍କୁ ସାହାଯ୍ୟ କରନ୍ତି ଯେମିତି କି ମୁଁ ମଧ୍ୟ ମୋର ପରିବାରରେ ଆମ ମୋ ସ୍ୱାମୀ ଶଶୁର ଦିଅର ଏମିତି କି ମୋ ପୁଅ ଆମ ବାଡ଼ିଆଡ଼େ ଗୋଟେ ଗାଡ଼ିଆ ଅଛି ଏବଂ ଘର ପାଖରେ ମଧ୍ୟ ଗୋଟେ ପୋଖରୀ ଅଛି ସେ ପୋଖରୀରେ ଏମାନଙ୍କ ଭିତରୁ ଯିଏ ବି ହେଉ ନା କାହିଁକି ଯେତେବେଳେ ଯାଆନ୍ତି ମାଛ ଧରିବା ପାଇଁ ମୁଁ ମଧ୍ୟ ତାଙ୍କ ସାଙ୍ଗରେ ଯାଏ କାହିଁକି ନା ସେମାନେ ଯେତେବେଳେ ଜାଲ ପକାଇ ମାଛ ଧରନ୍ତି ସେହି ମାଛରୁ ମାଛ ସବୁ ମୁଁ ଆଣିକି ଆମର ଡେକଚି ଭିତରେ ସବୁ ରଖେ ସେମାନେ ମାଛ ଧରି ସାରିକି ଆଣିକି ମାଛ ପକେଇଦେଇ ପୁଣି ମାଛ ଧରିବା ପାଇଁକା ପାଣି ଭିତରୁ କୁ ଚାଲି ଯାଆନ୍ତି ମୁଁ ସେଉ ଶୁଖିଲାରେ ଯେଉଁ ମାଛ ତକ ସବୁ ପକେଇକି ଯାଇଥାନ୍ତି ତା'କୁ ସବୁ ଗୋଟେଇକି ହାଣ୍ଡି ଭିତରେ ରଖେ ଏହିପରି ଭାବରେ ମାଛ ସବୁ ଧରା ଯାଏ ତା'ପରେ ସେହି ମାଛକୁ ଧର ଯେଉଁଦିନ ଅଧିକ ମାଛ ଧରା ଯାଇଥାଏ ସେ ମାଛକୁ ଫେରେ ଆମେ କ'ଣ କରିଛୁ ନା ଆମେ ଆଣିକି ତା'କୁ ଭା ବଛା ବଛି କରିବୁ ଧୁଆ ଧୋଇବୁ ତା'କୁ କ'ଣ କରିଛୁ ନା କେଳେଇବୁ ତାକୁ ଭାଜିବୁ ଭାଜିଭୁଜି କିରି ଯାହା ଖାଇବୁ ସ ଅଧିକ ମାଛ ଥିଲାବେଳେ ତ ସମ୍ପୂର୍ଣ୍ଣ ମାଛ ସମସ୍ତେ ଖାଇ ପାରିବୁନି ନା ସେ ସବୁ ମାଛକୁ ଅ ଅଲଗା ଗୋଟେ ହାଣ୍ଡିରେ ତା'କୁ ପାଣି ଦେଇକି ବଞ୍ଚେଇ ରଖୁ ଅନ୍ୟଦିନଙ୍କ ପାଇଁ ସେ ପା ଯାହାର ବାର ଅବାର ମଧ୍ୟ ପଡ଼ିଯାଏ ସେୟାକୁ ଖାଇ ହୁଏନି ତା'କୁ ସେ ପାଣି ନ ଚେଞ୍ଜ କଲେ ମାଛ ବଞ୍ଚିବେନି ମଲା ମାଛ କ'ଣ ଅଧିକ ଦିନ ରଖିହେବ କି ଯେହେତୁ ରଖି ନ ହେବ ସେଥିପାଇଁ କା ଆମେ ପାଣି ଚେଞ୍ଜ କରିକି ତା'କୁ ରଖୁ ଏହିପରି ଭାବରେ ଆମ ମାଛ ଧରିବାରେ ଆମ ପୁରୁଷମାନଙ୍କୁ ଅମେ ସାହାଯ୍ୟ କରୁ ତା'ପରେ ସମୁଦ୍ର କଥା ପଡ଼ିଛି ସମୁଦ୍ରକୁ ଆମେ ମହିଳାମାନେ ତ ଆମେ ଯାଇପାରିବୁ ନାହିଁ କାହିଁକି ନା ସେଇଠି ପୁରୁଷମାନେ ହିଁ ସମୁଦ୍ରକୁ ଡଙ୍ଗାରେ ଯିବେ ମାଛ ଧରିବେ ଏହିସବୁ ଜିନିଷ ଆମେ ଏତେ ସାହସ କରିପାରୁ ନାହୁଁ କି ଏତେ ବାଟକୁ ଯାଇ ପାରନୁ ଯେହେତୁ ଆମେ ସ୍ତ୍ରୀ ଲୋକ ଆମେ ସମୁଦ୍ରକୁ ଯାଇପାରୁ ନାହୁଁ